ପଶୁ ପାଳନ୍ରେ ଆମେ ସବୁ ଯଦି ଆମେ କି ସବୁ ଚିରା କରୁଛୁଁ କା ଆମେ ଚରା ଚରି କରୁଛୁଁ ରେ ଆମେ ଯେନ୍ ଦୂର୍ କେ ଗନୁ କେନ୍ ଗାଁକୁ ହିଁ ଗଲେ ଗାଁ ଗଲେ ସବୁ ଆମେ ଯୁଗେଇ କରି ଦେଇ ଆସୁଁ ଗୁଟେ ଦିନ୍ ରହୁଥିଲେ ବି ଗୁଟେ ଦିନ୍ ଟା ସବୁ ରଖି ଦେଇ କରି ଯେ ଆସୁଁ ଯୁଗେଇ ଦେଇ କରି ଦୁଇ ଦିନ୍ ରହିଲେ ଦୁଇ ଦିନ୍ଟା ରହି କରି ଯେ ଆସୁଁ ଘାସ୍ ଘାସ୍ ପୁଆଲ୍ ତା'ପରେ ଆମର ପୁଇ ପଣା ପୁଇର୍ ଫେର୍ ପାଣି ସବୁ ଇତ୍ୟାଦି ଯେତେ ଆ ପଶୁ ଖାଉଛନ୍ ସେତେ ଜିନିଷ୍ ଆମେ ଘରେ ରଖି ଦେଇ କରି ଦିନେ ଦି ଦିନର୍ ଲାଗି ଆମେ ବାହାର୍ କେ ଗଲେ ବି ରଖି ଦଉଛୁଁ ଅସୁବିଧା କେବେ ନେଇ ହୁଏ ଆରୁ ଅସୁବିଧା କେବେ ନେଇ ହୁଏ ଆରୁ ଆମେ ତ ଦୁଇ ଦିନ୍ କେ ଦୁଇ ଦିନ୍ ଯେଇ କରି ପଳି ଆଉଛୁଁ ଆଉ ସବୁ ରଖି ଦେଇ କରି ଯାଉଛୁଁ ଆରୁ କିଛି ନାଇଁ ଦି ଦିନ୍ ପରେ ଆଉଛୁଁ ଘର୍ କେ ଆର୍